ଆମ ନୀତି ଦିନିଆ ଜୀବନରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ବନେଇ ଥାଇସନ୍ ଆର୍ ସେ ବ୍ୟଞ୍ଜନକେ ଆମେ ଡେଲି ଡେଲି ଖାଇସୁଁ ଆମେ ଓଡ଼ିଶାରରେ ଏସବୁ ଓଡ଼ିଶାରେ ଅଧିକା ଧାନ ଚାଷ କରସନ୍ ସେଥିଲାଗି ସବ୍ କିରି ଘରେ ଘରେ ଚାଉଳ ଥିସି ଆଉ ଚାଉଳକେ ନେଇକିରି ବିଭିନ୍ନ ପ୍ରକାର ଜିନିଷ୍ ଆମେ ବନେଇ ପାରୁଛୁଁ ସେଥିରି ଭିତରୁ ମୁଇଁ ଅଧିକା ବନାସି କ୍ଷିରି କ୍ଷିରିଟା ଖାଇ ସାରିଲା ପରେ ଖାଇଲେ ଭଲ ଲାଗ୍ସି ଆର କ୍ଷିରିରେ ଆମେ କମ ଚାଉଳ ନେଇକିରି ଅଧିକା କ୍ଷୀର ଦେଇକିରି ସେ କ୍ଷିରିଟା ଆମେ ବନେଇ ଥାଇସନ୍ ଆର୍ ଇଥିରେ ଅଧିକା କ୍ଷୀର ଲାଗଛେ ସେଥିର୍ ଲାଗି ଇଟା ହଉଛେ ସେ ବ୍ୟଞ୍ଜନ ଯେନ୍ଟାକି ଆମେ ଖାଇଲା ପରେ ଖାଇସୁଁ